ହଁ ମୁଁ ଭାବୁଛି ଆମ ଓଡ଼ିଆ ଭାଷା ସବୁ କ୍ଷେତ୍ରରେ ସମସ୍ତ କ୍ଷେତ୍ରରେ ପ୍ରତିନିଧିତ୍ଵ କରୁଛି ଗଣମାଧ୍ୟମରେ ମୁଖ୍ୟତଃ କହିବାକୁ ଗଲେ ଗଣମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ବହୁତ ଉପରେ ରହିଛି ଏବଂ ସେହି ଶିକ୍ଷା ବ୍ୟବସ୍ଥାର ପ୍ରତିନିଧିତ୍ଵ ମଧ୍ୟ ରହିଛି ସମସ୍ତେ ଗଣମାଧ୍ୟମ ଏବଂ ମୋବାଇଲ ଦ୍ଵାରା ମଧ୍ୟ ଅନଲାଇନ୍ ପାଠ ପଢ଼ିପାରିବେ ଏବଂ ଏହାଦ୍ଵାରା ପିଲାମାନେ କେତେକ ଅତ୍ୟଧିକ ଏବଂ ଅଧିକ ଶିକ୍ଷାପ୍ରାପ୍ତ କରି ପାରନ୍ତି ଯାହାଫଳରେ କି ସେମାନେ ଅଧିକ ଶିଖନ୍ତି ଏବଂ ଆଗକୁ ମଧ୍ୟ ଅଧିକ ପଢ଼ିବାକୁ ସେମାନଙ୍କର ମନ ହୋଇଥାଏ